ନବଜାତ ଶିଶୁପାଇଁ ପ୍ରଥମ ବର୍ଷରେ ବହୁତ୍ କିଛି କର୍ବାର୍କେ ପଡ଼ୁସି ତାର୍ ଯତନ୍ ବହୁତ୍ ଭଲସେ ନବାକେ ପଡ଼ୁସି ସେତେବଲେ ଛୁଆ କିଛି ଗୁଟେ ନାଇ ଜାନିଥାଏ ଏଇଟା ମୋର୍ ଲାଗି ଭଲହେ ଏଇଟା ମୋର୍ ଲାଗି ଖରାପ୍ ହେ ସେ କିଛି ନାଇ ଜାନିଥାଏ ତ ମାକୁ ଟିକେ ସବୁବେଲେ ଛୂଆକେ ବଞ୍ଚେଇକରି ରଖ୍ବାର୍ କେ ପଡ଼ସି କେନ୍ସି ବିଲ୍ବିପଦ୍ ଜିନିଷ୍କେ ପାଖେ ନାଇ ରଖବାରକେ ଚେଷ୍ଟା କରିବାର୍ କଥା ଗୋଟେ ମାଆଟେ ଆର ଦିନ୍କେ ଦୁଇ ଥର୍ ତେଲ୍ ଲଗାମା ମାଲିସ୍ କରବାର୍ କେ ପଡ଼ସି ଛୁଆମାନଙ୍କୁ ଭଲସେ ମାଲିସ୍ କର୍ବାର୍ କଥା ତାର୍ ଗୋଡ଼୍ ହାତ୍ ହେନ୍ତା ମଜବୁତ୍ ହେବା ତାର୍ ପରେ ଏକୋଇଶ୍ ଦିନ୍ ହେଲେ ଛୁଆର ଏକୋଇଶା ପାଲନ୍ କର୍ସନ୍ ତାପରେ ଫିର୍ ଯେତେବେଲ୍ ଛମାସ ହେସି ଛୁଆକେ ସେତେବେଲେ ଛୁଆର ଅନ୍ନପ୍ରସନ୍ନ କରାଯାଇସି ଯେତେବେଲେ ବର୍ଷେ ସେ ଛୁଆକେ ସେତେବେଲେ ଛୁଆର ନାଁ ଦିଆଯାସି ଯେତେବେଲେ ବର୍ଷେ ହେସି ସେତେେବଲେ ଛୁଆକେ ମୁଣ୍ଡନ୍ ବିଲ୍ କରାଯାସି ଆରୁ ଛୁଆର୍ କେନ୍ତି ଯତନ୍ ନେବାର୍ କଥା ସେଇଟା ଭଲସେ ଧ୍ୟାନ୍ ଦେଇକରି ପହେଲା ବର୍ଷ ଭିତରେ ଛୁଆକେ ଭଲସେ ଧ୍ୟାନ୍ ଦେଇକରି ତାର୍ ଯତନ୍ ନେବାର୍ କଥା